ଆମ ସମାଜରେ ନୃତ୍ୟ ଶିଳ୍ପୀ ମାନେ ବହୁତ ଅସମ୍ମୁଖିନ ହେଉଥିବାର ଦେଖାଯାଉଛି ଆମ ଗାଁ ରେ ଗୋଟେ ଛୁଆ ସିଏ ଜିଲ୍ଲା ସ୍ତରୀୟ ରାଜ୍ୟ ସ୍ତରୀୟ ଷ୍ଟେଟ୍ ସ୍ତରୀୟ ବହୁତ ଜାଗାକୁ ନୃତ୍ୟ କରିବା ପାଇଁ ଯାଇଛି କିନ୍ତୁ ତାଙ୍କ ପରିବେଶରେ ସେମାନେ ବାରଣ କରୁଥିବାରୁ ସିଏ କଥା ନ ମାନି ହେଲେ ବି ସେ ଚାଲି ଯାଇଛି ବହୁତ ଗରିବ ଘରର ଛୁଆ କିନ୍ତୁ ଏତେ ସବୁ କଲା ପରେ ବି ଷ୍ଟେଟ୍ ରେ ଯାଇକି ନୃତ୍ୟ କଲା ଷ୍ଟେଟ୍ ସବୁ ଜାଗାରେ ଯେଉଁ ଯେଉଁ ଜାଗାରେ ସବୁ ନୃତ୍ୟ ହଉଛି ସେ ସବୁ ଜାଗାରେ ଯାଇକି ସମ୍ମୁଖିନ ହେଇଛି କିନ୍ତୁ ସିଏ କୌଣସି ଜାଗାରେ କିଛି ବି ଫାଶିଲିଟି୍ ପାଇନି କୁଡ଼ିଆ ଘରର ଛୁଆ କିନ୍ତୁ ତାକୁ ସରକାର ମଧ୍ୟ କିଛି ସାହାଯ୍ୟ କରୁନି ସିଏ ବହୁତ ଚେଷ୍ଟା ମଧ୍ୟ କରିଛି କିନ୍ତୁ ଚେଷ୍ଟାରେ ସିଏ ବିଫଳ ହେଇପାରିନି ସିଏ ଏବେ ବି ଜାରି ରଖିଛି ମୁଁ କେମିତି ନୃତ୍ୟ ପରିବେଷଣ କରି ମୁଁ ଭଲ କାମ ଟିଏ କରି ଦେଖେଇବି ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ହେଇପାରିନି ଷ୍ଟେଟ୍ ଲେବଲରେ ବି ମଧ୍ୟ ସେ ପ୍ରାଇଜ୍ ପାଇଛି ବ୍ଲକ୍ ଲେବଲରେ ବି ମଧ୍ୟ ପ୍ରାଇଜ୍ ପାଇଛି କିନ୍ତୁ ତାକୁ ଗଭର୍ଣ୍ଣମେଣ୍ଟ କିଛି ସାହାଯ୍ୟ ଦେଇନି ସିଏ ସେଇ ଯେ ଯେଉଁ କୁଡ଼ିଆ ଘରକୁ ସେଇ କୁଡ଼ିଆ ଘରେ ରହିଛି